ଜଣେ ଡ୍ୟାନ୍ସର କେବଲ ଖାଲି ଡ୍ୟାନ୍ସ କରିଥାଏ ବାକି ଗୋଟିଏ ନୃତ୍ୟଶିଳ୍ପୀ ସେ କେବଲ ଡ୍ୟାନ୍ସ କରି ନଥାଏ ସେ ତାର ନିଜ ସଂସ୍କୃତି ନିଜର ଆଞ୍ଚଳିକ ଯେଉଁ ଚାଲିଚଳନା ସବୁକୁ ଧ୍ୟାନ ଦେଇ ନିଜର ନିଜର ନୃତ୍ୟକୁ ସେ ସମ୍ମାନ କରିଥାଏ ଓ ସେ ଅନୁସାରେ ସେ ନିଜର ନୃତ୍ୟକୁ ପରିବେଷଣ କରିଥାଏ ଡ୍ୟାନ୍ସ ଡ୍ୟାନ୍ସର କେବଳ ଅଙ୍ଗ ଭଙ୍ଗୀ ତା କି କିମ୍ବା ନିଜ ମହର ତାଙ୍କର ଏକ୍ସପ୍ରେସନକୁ ଦେଖିଥାଏ କିନ୍ତୁ ଗୋଟେ ନୃତ୍ୟଶିଳ୍ପୀ ସେ ନିଜ ସବୁ ଅଙ୍ଗଭଙ୍ଗୀ ଓ ନିଜ ସେ ଯେଉଁ ନୃତ୍ୟ କଲା କରୁଛି ତାକୁ ସମ୍ମାନ କରି ସେ ଆଉ ସବୁ ପରିବେଷଣ କରିଥାଏ